ଆମେ ଧରୁଥିବା ମାଛ ହଉଚି ଜଡ଼ା ସିଧି ଆଉ କୋତିରି ଝୁରି ଏମିତି ବହୁତ ମାଛ ଅଛି ଆଉ କାର୍ପଲିସ୍ ଅଛି ଗିରାସ ଅଛି ରୋହି ଅଛି ଭାକୁର ଅଛି ଏମିତି ବହୁତ ଇଲିଶି ମାଛ ଅଛି ବହୁତ ମାଛ ଅଛି ଏ ଭି ଏ ମାଛଗୁଡ଼ିକରୁ ହ ଦାମ୍ ହେଉଛି ଗିରାସ୍ ମାଛ ବି ଅଛି ଏଗୁଡ଼ିକ ଏ ମାଛଗୁଡ଼ିକର ରେଟ୍ ହେଉଛି ଗିରାସ୍ର ମାଛ ହେଉଛି ଏବେ ଦୁଇଶହ ଟଙ୍କା କିଲୋ ଚାଲିଛି କାର୍ପ୍ଲିସ୍ର ବି ସେହି ରେଟ୍ ବି ମାନେ ଭାକୁରର ବି ସେହି ରେଟ୍ ରୋହି ମାଛର ବି ସେଇ ଦୁଇଶହ ଟଙ୍କା ମାର୍କେଟ୍ରେ ରେଟ୍ ଚାଲିଛି ଆଉ ମାଛ ନଦୀରେ ବି ଧରିହୁୁଏ ଆଉ ବନ୍ଧର ବି ଧରିହୁୁଏ ପୋଖରୀ ଯେଉଁ ଗହଲି ଜାଗାରୁ ଗୁଟେ ଗୁଟେ ବନ୍ଦ ଅଛି ଯେଉଁ ପୋଖରୀ କୂଆଁରେ ବି ମାଛ ଧରି ହୁଏ ପାଣି ଅଟିକି ଏଇ ମାଛମାନେ କୁତିରି ଜିଆଁ କପ୍ସି ଟେଙ୍ଗନି ସିଙ୍ଘି ଏମିତି ମାଛ ଧରି ହୁଏ ମାଛ ବହୁତ ପ୍ରକାର ମାଛମାନେ ମିଳୁଛନ୍ତି ବି ବହୁତ ଅଛି ବିଗ୍ରେଡ଼ର ରେଟ୍ ଅଛି ଏବେ ଶହେ ଷାଠିଏ ଟଙ୍କା ଏମିତି ବହୁତଗୁଡ଼ିଏ ମାନେ ରେଟ୍ କିଛି ମାଛର ରେଟ୍ ଅଛି ସୋ ମାଛର ରେଟ୍ ତ କହିପାରିବିନି କୋଉଠାରେ କେମିତି ରେଟ୍ ଅଛି କେଉଁ ଜାଗାରେ କେଉଁ ମାଛର ରେଟ୍ ଅଛି ମୋ ଏରିଆରେ ମୋ ଗାଁରେ ଯେଉଁ ମାଛର ରେଟ୍ ଯେମିତି ଅଛି ମୁଁ ସେମିତି କହିଛି